ବସୁଧା ମଧୁବାବୁ ପେନସନ୍ ପକ୍କା ଘର ଯୋଜନା ଇତ୍ୟାଦି ହେଉଛି ସରକାରୀ ଯୋଜନା ସେହି ପ୍ରକାରେ କୋର୍ଟ୍ ମାଧ୍ୟମରେ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ଆମ ଘରେ ବି ଏଇ ସାହାଯ୍ୟ ସବୁ ପାଇଛୁ ଯେମିତିକି ପକ୍କା ଘର ବି ପାଇଛୁ ଆଉ ପେନସନ୍ ବି ମିଳୁଛି ମାସକୁ ହଁ ମାସକୁ ହଜାରେ ମିଳୁଛି ଜଣକୁ ତ ବାବା ମାଆ ଦୁଇହଜାର ମିଳୁଛି ଏବଂ ପକ୍କା ଘର ପାଇଁ କିଛିଟା ପଇସା ଭି ମିଳିଥିଲା ଯେମିତିକି ପଇସା ମିଳିଛି ଯେଉଁ ଦ୍ୱାରା ଆମେ ଘର କରିଛୁ ଆଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏ କାର୍ଡ଼୍ଟି ଆମ ଘରେ ଅଛି ଯାହା ଦ୍ୱାରା କି ଆମେ ଆମ ଫ୍ୟାମିଲିରେ ଯେତେବେଳେ ଯାହାର ସ୍ବାସ୍ଥ୍ୟ ଖରାପ ହେଉଛି ଆମ ହସ୍ପିଟାଲ୍ ଯାଇକି ମାଗଣାରେ ବି ଚିକିତ୍ସା କରିପାରୁଛୁ ଏସବୁ ହେଉଛି ସରକାରଙ୍କ ଯୋଜନା ଏସବୁ ଯୋଜନା କରିଥିବାରୁ ଆମେ ସରକାରଙ୍କ ପ୍ରତି ଉପକୃତ ହୋଇରହିଛୁ